ମୋର ପ୍ରିୟ ରାନ୍ଧଣା ଖାଦ୍ୟ ବୋଲି କହିଲେ ତ ମୋ ମୋ ବେ ମୋତେ ବେଶୀ ଭଲ ଲାଗେ ବୋଲି କହିଲେ ଡ଼ାଲମା ଡ଼ାଲମା ଯେମତିକି ତିନି ଚାରି ପ୍ରକାର ପନିପରିବା ପଡ଼ିଥିବ ଆଉ ଅଳ୍ପ ଟିକିଏ ତେଲ ପଡ଼ିଥିବ ଭଲ କଞ୍ଚାଲଙ୍କା ପଡ଼ିଥିବ ଆଉ ତା'ର ତେଲ ଟିକିଏ ପଡ଼ିକିରି ତାକୁ ଜଷ୍ଟ୍ ଟିକିଏ ପର୍ଜଣା କଲା ଭଳିଆ କରାହୋଇଥିବ ଆଉ ଭଲ ଡ଼ାଲି ହୋଇଥିବ ଯେଉଁ ଡ଼ାଲିକି କାନ୍ଦୁଳ ଡ଼ାଲି ଆଜିକାଲି ଆମର ଏପଟ ଟିକେ ଅଧିକା ମିଳେ କାନ୍ଦୁଳ ଡ଼ାଲିରେ ଡ଼ାଲମା ହୋଇଥିବ ଭଲ ମୋତେ ବେଶୀ ଭଲ ଲାଗିବ ଆଉ ଏଇ ଖାଦ୍ୟକୁ ମୁଁ ବେଶୀ ଭଲପାଏ କାଇଁକି ବେଶୀ ଭଲପାଏ ବୋଲି କହିଲେ ସେ ଖାଦ୍ୟ ଯେଉଁ ପ୍ରକାର ରନ୍ଧା ହେବ ରନ୍ଧା ହୋଇଥିବ ତାକୁ ଖାଇଲେ ଦେହକୁ ଜୀର୍ଣ୍ଣ ମଧ୍ୟ ହେବ ଦେହକୁ ମଧ୍ୟ ଲାଗିଥିବ ସେ ଖାଦ୍ୟ ଖାଇଲେ ଦେହ ବି ସୁସ୍ଥ ରହିବ ହୃଷ୍ଟପୃଷ୍ଟ ରହିହେବ ଆଜିକାଲି ଲୋକ ଅନେକ ପ୍ରକାର ଖାଇବେ କିନ୍ତୁ ମୋର ପାଇଁ ମୋତେ ଡ଼ାଲମା ହିଁ ବହୁତ ଭଲ ଲାଗିବ ମୁଁ ଡ଼ାଲମା ଖାଇଲେ ଖାଇବାକୁ ବେଶୀ ପସନ୍ଦକରେ